ମୋର କୌଣସି କାରଣ ବଶତଃ ଚୁଟି ବହୁ ମାତ୍ରାରେ ଝଡ଼ିବାକୁ ଲାଗିଥିଲା ମୁଁ କୌଣସି ପ୍ରକାର ଉପାୟ କରିବା ଦ୍ୱାରା ମଧ୍ୟ କୌଣସି ଲାଭ ମିଳୁନଥିଲା ତେଣୁ ମୁଁ କୋକୋନଟ୍ ହେୟାର୍ ଅଏଲ୍ ମାନେ ନଡ଼ିଆ ତେଲକୁ ବ୍ୟବହାର କରି ବହୁ ଲାଭ ପାଇଲି